ହଁ ଆମ ଗ୍ରାମୀଣ ଯୁବକ ମାନେ ପାରମ୍ପରିକ ନୃତ୍ୟକୁ ଅଧିକ ମା ମାତ୍ରାରେ ଆଗ୍ରହ ଦେଖାଇଛନ୍ତି ଆମ ଗ୍ରାମର ଯୁବକମାନେ ଯଥା କି ସମ୍ବଲପୁରୀ ହେଉ କିମ୍ବା ଆଦିବାସୀ ନୃତ୍ୟ ହେଉ କିମ୍ବା କୌଣସି ବି ନୃତ୍ୟ ହଉ ଏମିତି ଅନେକ ପ୍ରକାର ଜିମି ଯେଉଁ ଯେଉଁ ପାରମ୍ପରିକ ନୃତ୍ୟ ଅଛି ତାହା ପ୍ରତି ଆମ ଗ୍ରାମର ଯୁବକମାନେ ଆଗ୍ରହ ପ୍ରକାଶ କରିଛନ୍ତି ଯାହା ଦ୍ୱାରା ଆମର ଅଧିକ ମାତ୍ରାରେ ଉତ୍ତମ ପ ପ୍ରଦର୍ଶନ ମଧ୍ୟ ହଇଅଛି କାରଣ ଆମ ଗ୍ରାମର ଶିକ୍ଷିତ ହଇଥିବାରୁ ସେ ଆମ ପରମ୍ପରାକୁ ବଜାଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି ତେଣୁ ଆମ ପାରମ୍ପାରିକ ନୃତ୍ୟକୁ ମଧ୍ୟ ସେମାନେ ଆଗ୍ରହ ଦେଇଥାନ୍ତି ଏବଂ ତାହାକୁ ବଜାଇ ରଖିବା ପାଇଁ ସେମାନେ ଅଧିକରୁ ଅଧିକ ମାତ୍ରାରେ ପ୍ରୟାସ କରିଥାନ୍ତି ଆମ ଗ୍ରାମରେ ଯେକୌଣସି ପ୍ରୋଗ୍ରାମ କିମ୍ବା ଉତ୍ସବ ହେଲେ ସେମାନେ ପ୍ରଥମତ୍ତ୍ୱ ଇମ୍ପୋଟାଣ୍ଟ ଦେଇଥାନ୍ତି ଏହି ପାରମ୍ପରିକ ନୃତ୍ୟକୁ ଯାହା ଦ୍ୱାରା ଆମ ପାରମ୍ପରିକ ନୃତ୍ୟ ବଜାଇ ରହିଥାଏ କାରଣ ପାରମ୍ପାରିକ ନୃତ୍ୟ ବଜାଇ ନ ରହିଲେ ଆମ ନିଜର ପରମ୍ପରା ତଳକୁ ହୋଇଥାଏ ଏହା ଦ୍ୱାରା ଆମ ଧର୍ମ କିମ୍ବା ଆମ ରାଜ୍ୟର ନାଁ ତଳକୁ ହୋଇପାରେ ସେଥିଲାଗି ଆମ ଗ୍ରାମର ଯୁଗ ଯୁବକ ମାନେ ଏହାକୁ ଏହାକୁ ହେ ହେବାକୁ ଦିଅନ୍ତି ନାହିଁ ସେଥିଲାଗି ସେମାନେ ପାରମ୍ପରିକ ନୃତ୍ୟକୁ ଅଧିକ ଇମ୍ପୋଟାନ୍ସ ଦେଇଥାନ୍ତି ସେମାନେ ଗୋଟେ ଗୋଟେ ପ୍ରୋଗ୍ରାମ ବି ମଧ୍ୟ କରିଥାନ୍ତି ଯାହାକି ଆଦିବାସୀ କିମ୍ବା ସମ୍ବଲପୁରୀକୁ ବେଶୀ ହେକ୍ କରିକି ହୋଇଥାଏ ଯାହାକି ଆମ ଗ୍ରାମର ଛୁଆମାନେ ମଧ୍ୟ କିମ୍ବା ଯେଉଁ ଡ୍ୟାନ୍ସରମାନେ ମଧ୍ୟ ତାହାକୁ ଅଧିକରୁ ଅଧିକ ମାତ୍ରାରେ ମା ମାତ୍ରାରେ ଗ୍ରହଣ କରିଥାନ୍ତି ଏବଂ ନୃତ୍ୟ ପରିବେଷଣ କରିଥାନ୍ତି ଯାହା ଦ୍ୱାରା ଆମର ପାରମ୍ପରିକ ନୃତ୍ୟ ବଜାଇ ରହିଥାଏ ଓଡ଼ଶୀ ସମ୍ବଲପୁରୀ ଆଦିବାସୀ ନୃତ୍ୟ ଏମିତି ଅନେକ ପ୍ରକାରର ନୃତ୍ୟ ଆମ ଗ୍ରାମ ଯୁବକମାନେ ପରିବେଷଣ କରିଥାନ୍ତି ଯାହା ଦ୍ୱାରା ଆମ ରାଜ୍ୟ କିମ୍ବା ଆମ ପାରମ୍ପରିକ ନୃତ୍ୟ ବଜାଇ ରହିଥାଏ